ଖେଳ ଲୋକମାନ ଲୋକମାନଙ୍କୁ ସାମୁହିକ ଖୁସି ପ୍ରଦାନ କରିଥାଏ ଯାହା ଦ୍ୱାରାକି ଖେଳିବା ଦ୍ୱାରା ଲୋକମାନେ ନିଜର ଶାରୀରିକ ଶାରୀରିକ ବଳକୁ ବା କସରତ କା ଶାରୀରିକ ବଳକୁ ପ୍ରୟୋଗ କରିଥାନ୍ତି ଓ କସରତ କରିଥାନ୍ତି ଯାହା ଫଳରେ ସେମାନେ ଖେଳିବା ସମୟରେ କୌଣସି ଚାପ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ ସେଇ ଖେଳ ସେମାନଙ୍କ ପାଇଁ ଚାପମୁକ୍ତକାରୀ ହୋଇଥାଏ ଓ ଆନନ୍ଦଦାୟକ ହୋଇଥାଏ ଯାହା ଫଳରେ ସେମାନେ ଖେଳିବା ଦ୍ୱାରା ଶରୀରର ଶରୀରର ବିଭିନ୍ନ ମସଲସ୍ ଗୁଡ଼ାକ ବା ଯଏଣ୍ଟ ଗୁଡ଼ାକ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଚଳିତ ହୋଇଥାଏ ଯାହା ଫଳରେ ମଣିଷକୁ ଆନନ୍ଦିତ କରିଥାଏ ତାହା ଶରୀରକୁ ମୁକ୍ତ କରିବା ଦ୍ୱାରା ଶରୀର ଶରୀରକୁ ହାଲକା ଓ ରକ୍ତ ସଂଚାଳନ ବା ରକ୍ତ ପ୍ରବାହ ଜୋରେ ହେବା ଦ୍ୱାରା ଶରୀର ସୁସ୍ଥ ଅନୁଭବ କରେ ଓ ଶରୀର ଖୁସି ଅନୁଭବ କରେ ଯାହା ଫଳରେ ଖେଳ ଏକ ଆନନ୍ଦକାରୀ ଆନନ୍ଦଦାୟକ ହେବା ଫଳରେ ଚାପମୁକ୍ତକାରୀ ମଧ୍ୟ ହୋଇଥାଏ